ମୋର ଅନ୍ଲାଇନ୍ ନୂତନ ଗେମିଂ କନସୋଲ୍ ପାଇଁ ମୋର ଆଗ୍ରହ ନାହିଁ କାରଣ ମୋର ୱେବସାଇଟ୍ ଷ୍ଟୋର୍ରୁ ମୁଁ ଯେଉଁ ପୂର୍ବ କନସୋଲ୍ କିଣିଥିଲି ତାହାକୁ ବାତିଲ କରିବାକୁ ଚାହୁଁଛି କାରଣ ମୋତେ ଯେଉଁ ଗେମିଂ କଣ୍ଟ୍ରୋଲ୍ ଦିଆଯାଇଥିଲା ସେଇଟା ମୋତେ ଟିକେ ପସନ୍ଦ ହେଲାନି ମୋତେ ପସନ୍ଦ ନ ହେବାର କାରଣ ମୋତେ ମୋର ଘର ଅସୁବିଧା କାରଣରୁ ମୁଁ ଟିକେ ସମୟ ବି ଦେଇପାରୁନି ଆଉ ଏକଚୁଆଲି ଦେଖିଲେ ମୋର୍ ପାଖେ ଫାଇନାନ୍ସିଆଲ୍ ବି ଅନେକ ସମସ୍ୟା ରହିଛିି ଯାହାଫଳରେ ମୁଁ ସେଇଟାକୁ ବାତିଲ କରିବାକୁ ଯାଉଛି ଏବଂ ମୋତେ ବାତିଲ କରିବା ପାଇଁ ଯେଉଁ ବାତିଲ ଫର୍ମ ଅଛି ସେଇଟା ମୋତେ ଦିଅନ୍ତୁ ମୁଁ ପୂରଣ କରିଦେବି ଏବଂ ବାତିଲର ମୁଖ୍ୟ କାରଣ ତ ଆପଣ ବୁଝିପାରୁଛନ୍ତି ମୁଁ ସମୟ ଦେଇପାରୁନି ଏବଂ ମୋର ଫାଇନାନ୍ସିଆଲ୍ ପ୍ରୋବ୍ଲେମ୍ ଠିକ୍ ନାହିଁ ସେଇଥିପାଇଁ ମୁଁ ସେଇ ଟାକୁ ବାତିଲ କରୁଛି